ହ୍ୟାଲୋ ଆପଣ ବିରଜା ଟ୍ରାଭେଲ ଏଜେନ୍ସିରୁ କହୁଛନ୍ତି ତ ବର୍ତ୍ତମାନ ଯିଏ ମୋତେ ଏବେ ଛାଡ଼ିକି ଗଲେ ଘରେ ଆପଣ ଓଲା ଯେଉଁ ମୁଁ ବୁକ୍ କରିଥିଲି ଆପଣ ସେହିଠାରୁ କହୁଛନ୍ତି ତ ଆଜ୍ଞା ମୁଁ ମୋର ମୋବାଇଲ୍ ଆଉ ପର୍ସ ଆପଣଙ୍କ କ୍ୟାବରେ ଭୁଲି ଆସିଛି ଦୟାକରି ମୋତେ ଆପଣ ଆଣି ଦେଇପାରିବେ ଏଇଟା ହେଉଛି ମୋର ଆ ମୋ ଘର ନମ୍ବର ମୁଁ ସେହିଥିରୁ ଆପଣଙ୍କୁ କଲ୍ କରିଥିଲି ଆପଣ କାଲି ଆସିକି ଟିକିଏ ମୋତେ ଦେଇପାରିବେ